ମୋତେ କାଳ୍ପନିକ କବିତା ହିସାବରେ ମଧୁସୂଦନ ରାଓଙ୍କ କବିତାଟି ବହୁତ ଭଲ ଲାଗେ ଏଥିରେ ଆମର ଚିଲିକାର ଦୃଶ୍ୟ ବର୍ଣ୍ଣନା କରାଯାଇଛି କବି କାଳ୍ପନିକ ଭାବରେ ଚିଲିକାକୁ ପୁରା ଗୋଟିଏ ସୁନ୍ଦର ତରୁଣୀ ହିସାବରେ ବର୍ଣ୍ଣନା କରିଛନ୍ତି ଏଥିରେ ସନ୍ଧ୍ୟାକାଳୀନ ଦୃଶ୍ୟ ସକାଳର ଦୃଶ୍ୟ ମାଧ୍ୟାନ୍ନ ଦୃଶ୍ୟ ସମସ୍ତ କଥା ବର୍ଣ୍ଣନା କରାଯାଇଛି ଏଥିରେ ଡଙ୍ଗାରେ କବି ଯିବା ସମୟରେ ହଠାତ ଦେଖିଲେ ବାହାରେ ଗୋଟିଏ ଟ୍ରେନ ଲାଇନ ବା ଇଞ୍ଜିନ ଟ୍ରେନ ଯାଉଛି ସେହି ସମୟରେ କବି ଲେଖିଥିଲେ ରହ ରହ ଏଇ କ୍ଷଣି ବାଷ୍ପୀୟ ସଙ୍କଟ ଦେଖିବି ମୁଇଁ ଚିଲିକାର ଚାରୁଚିତ୍ର ପଟ୍ଟ କବିଙ୍କ କଳ୍ପନା ର ଅନ୍ତ ନାହିଁ କବି ଚିଲିକାକୁ ଏତେ ସୁନ୍ଦର ଭାବରେ ପକ୍ଷୀମାନଙ୍କର ଯେଉଁ ଉଡ଼ିଯାଉଛନ୍ତି ପକ୍ଷୀମାନେ ବିହଙ୍ଗ ମାନେ ଯେଉଁ ଉଡ଼ିଯାଉଛନ୍ତି ତାର ଦୃଶ୍ୟରେ ପ୍ରଭୁ ସୂର୍ଯ୍ୟ କିରଣକୁ ତୁଳନା କରିଛନ୍ତି ଅସ୍ତ ହେଉଥିବା ସୂର୍ଯ୍ୟଙ୍କର କିରଣକୁ ସଲିଳ ସମାଧି ଯେଉଁ ଆମର ସମୁଦ୍ରର ଯେଉଁ ଚିଲିକା ଉପରେ ପଡ଼ିଲେ ସେ ଯେଉଁ ଆନ୍ଦୋଳିତ ହୁଏ ତାକୁ ମଧ୍ୟ କବି ଏକ ସୁନ୍ଦର କାଳ୍ପନିକ ଭାବରେ ଲେଖିଛନ୍ତି ତେଣୁ କବିଙ୍କର କଳ୍ପନା ଅତୁଳନୀୟ ଏହିଥିରୁ ମୁଁ କବିଙ୍କ ବିଷୟରୁ ଭଲ ଉନ୍ନତମାନର ଉତ୍ପାଦନ ଶିକ୍ଷା ବୃତ୍ତି କରିଥିଲି